ମୁଁ ଗୋଟେ ଦୋକାନରୁ ଗୋଟେ ଜିନ୍ସ କିଣିଥିଲି ପାଞ୍ଚ ଶହ ଟଙ୍କା ଦେଇକି କିନ୍ତୁ କିଛି ଦିନ ମଧ୍ୟରେ ତାକୁ ଧୋଇକି ଶୁଖାଇଲା ପରେ ତାର ରଙ୍ଗ ଛାଡ଼ିଯାଇଥିଲା